ଗ୍ରାମୀଣ ଜୀବନରେ ଖେଲର ମହତ୍ଵ ଆଗ ଅପେକ୍ଷା ଏବେ ବହୁତ ତା'ର ଚାହିଦାଟା କମି ଯାଇଛି ଆଗକାଲରେ ଲୋକମାନେ କବାଡ଼ି ଖେଲୁଥିଲେ ଖୋକ ଖେଲୁଥିଲେ କିନ୍ତୁ ଏବେ ତାହା ଆଉ ଖେଲାଯାଉନି ଏବେ ଲୋକମାନେ ଫୁଟବଲ୍ କ୍ରିକେଟ୍ ଭଲି ଏ ସବୁରେ ଗୁରୁତ୍ଵ ଦେଉଛନ୍ତି ପ୍ରାୟତଃ କ୍ରିକେଟ୍ ଖେଲିବାରେ ଲୋକମାନେ ଏତେ ବ୍ୟସ୍ତ ହେଉଛନ୍ତି ଯେ ଖାଇବା ପିଇବା ମଧ୍ୟ ଭୁଲି ଯାଉଛନ୍ତି ଯାହାଫଲରେ ଘରେ ସେମାନେ ବାପା ମାଆଙ୍କ ଠାରୁ ଗାଲି ଗୁଲଜ ଶୁଣିବାକୁ ପଡ଼ୁଛି ଏହା ଫଲରେ ପିଲାମାନେ କ୍ରିକେଟ୍ ମୁହାଁ ହୋଇ ପ୍ରାୟ କ୍ରିକେଟ୍ରେ ସମୟ ବିତେଇଦେଉଛୁ ପାଠସାଠ ପଢ଼ିବାରେ ତାଙ୍କର ଆଉ ମନ ବଲୁ ନାହିଁ ଯାହାଫଳରେ କି ସେମାନେ ଖେଲର ମହତ୍ଵ ମଧ୍ୟ ସେ ଜାଣିପାରୁନାହାନ୍ତି କ୍ରିକେଟ୍ କ୍ରିକେଟ୍ କ୍ରିକେଟ୍ ହୋଇ ପିଲାମାନେ ଖାଲି ଟିଭି ଦେଖିକରି ସବୁ ପାଗଲା ପରି ହୋଇଯାଉଛନ୍ତି